ହଁ ମୁଁ ପାଞ୍ଚୋଟି ସଂଖ୍ୟା କହିପାରିବି ଏକଲକ୍ଷ ପଚାଶହଜାର ଚାରିଶହ ଦୁଇ ଚାରିଲକ୍ଷ ପଚାଶହଜାର ପାଞ୍ଚ ଶହ ସତେଇଶ ତିନିଲକ୍ଷ ଅଠଚାଳିଶହଜାର ପାଞ୍ଚ ଶହ ଅଠେଇଶ ସାତଲକ୍ଷ ଛତିଶହଜାର ପାଞ୍ଚ ଶହ ପଞ୍ଚାବନ ଦୁଇଲକ୍ଷ ପଚାଶହଜାର ଚାରିଶହ ପଚାଶ